ଆମ ଅଞ୍ଚଳରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ତଳ ମଣିନାଗ ଠାରୁ ଉପର ମଣିନାଗକୁ ଯିବା ପାଇଁ ଅଟୋ କିମ୍ବା କାର୍ରେ ଯାଇପାରିବେ ସୁନାଖେଳାରୁ ଆସି ଜଣେ ବ୍ୟକ୍ତିକୁ ସୁନାଖଳାରେ ଓହ୍ଲାଇଲେ କୋଟଗଡ଼କୁ ଯିବା ପାଇଁ ମଧ୍ୟ କୋଟଗଡ଼ ପାର୍କକୁ ଯିବା ପାଇଁ ଅଟୋ କିମ୍ବା କାର୍ ଭଡ଼ା କରି ଯାଇପାରିବେ ଆମ ଗାଁରେ ଥିବା ଶିବ ମନ୍ଦିରରେ ଯିବା ପାଇଁ କଣ ଯିବା ପାଇଁ ଉପର ମନ୍ଦିରକୁ ଯିବା ପାଇଁ କା ରାସ୍ତା ଅଛି ସେଥିରେ ଅଟୋ କିମ୍ବା ଗାଡ଼ିରେ ଯାଇପାରିବେ